ଆମ ଯାଜପୁର ଜିଲ୍ଲାରେ ଲୋକପ୍ରିୟ ସାଧାରଣ ପାରମ୍ପରିକ ଖାଦ୍ୟ ହିସାବରେ ଆମେ ଶେଉଳ ମାଛର ଝୋଳ ଚୂନାମାଛ ବେସର ଏବଂ କଙ୍କଡ଼ା ତରକାରୀକୁ ନେଇପାରିବା ସେମାନଙ୍କୁ ପ୍ରସ୍ତୁତ କରିବା ପାଇଁ ଉପାଦାନ ସାଧାରଣତଃ ହିସାବରେ ଦରକାର ହେଉଛି ଆଳୁ ବିଲାତିବାଇଗଣ ମାଛ ତା' ସହିତ ମସଲା ନିମନ୍ତେ ସୋରିଷ ଶୁଖିଲାଲଙ୍କା ରସୁଣ ଜିରା ଏବଂ ଗରମ ମସଲା ଚିକେନ ମସଲା ହଳଦୀ ପାଉଡର ଲଙ୍କା ଗୁଣ୍ଡ ଏବଂ ସ୍ଵାଦ ଅନୁସାରେ ଲୁଣ ଦରକାର ପଡ଼ିଥାଏ ରୋଷେଇ ପ୍ରଣାଳୀ ଏହାର ପ୍ରଥମେ ଆମେ ମସଲାକୁ ପ୍ରସ୍ତୁତ କରିଥାଉ ତା' ପରେ ମାଛକୁ ଭାଜି ରଖିକି ତା' ପରେ ଆମେ ମସଲାକୁ ପକାଇ ତାକୁ ଟିକିଏ ସମୟ କଷି ମାଛକୁ ଦେଇ ତାକୁ ପ୍ରସ୍ତୁତ କରିଥାଉ ଯେଉଁ ଫଳରେ କି ଆମର ପୂର୍ବ ଆମର ଯେଉଁ ଶେଉଳ ମାଛର ଝୋଳ ହେଉ କିମ୍ବା କଙ୍କଡ଼ା ତରକାରୀ ହେଉ ଆଉ ଚୂନାମାଛର ବେସର ହେଉ ଏହିସବୁ ରୋଷେଇମାନ ପ୍ରସ୍ତୁତ ହୋଇଥାଏ ଏହିସବୁ ରୋଷେଇ ଆମର ପୂର୍ବତନ ଇତିହାସରୁ ଆମେ ଆମ ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଦେଖି ଆସିଛୁ ଯେଉଁଟାକି ଆମେ ଏହିସବୁ ଜିନିଷ ଆମ ପୂର୍ବ ପୂର୍ବର ଯେଉଁମାନେ କରନ୍ତି ସେହିମାନଙ୍କଠୁ ହିଁ ଶିଖିଆସିଛୁ ଆଉ ଭବିଷ୍ୟତରେ ମଧ୍ୟ ଏହାର ସ୍ଵାଦ ଯଦି ଭଲ ରହେ ତା'ହେଲେ ଏହିସବୁ ଖାଦ୍ୟକୁ ନେଇ ହିଁ ଆମ ଯାଜପୁର ଜିଲ୍ଲା ପ୍ରସିଦ୍ଧ ହୋଇପାରିବ